ହ୍ୟାଲୋ ସନ୍ତୋଷିନ୍ ହୋଟେଲ୍ନୁ କହୁଛନ୍ତି କି ହଁ ଦାଦ୍ ଦେଖ ତମି ସେ ମାଗେଇ ଥିଲେ ସେ ବିରିଁବାରା ମାଗେଇଥିଲେ ତ ବଇଁଲେ ଆପଣଙ୍କର ପୁଅଟା ଆଣିଥିନେ ତ ମୁଇଁ କହିନି ଏଇଟା ବାସି ହେଇଗଲାନି ଭଲ୍ଟା ଦେବେ ଡ଼ ଫିରମି ନାଇନିଆନି ଏଇଟା ବୋଇଲି ତ ବୋଲେ ତମର ପୁଅଟା ଏଇଟା ବହୁତ ଟିକେ ଘେଟିଆ ହିସାବ୍ରେ କଥା ବାର୍ତା ଲାଗିଲ୍ ତ ମୁଇଁ କହିଲି କହୁଛିଁ କି ଏଇଟା ଏନ୍ତା କଥା ହେଲା ବେଲେ ଭଲ୍ ହେକେ ଟିକେ ଦେଖୁନ୍ ଟିକେ ତମ ପୁଅକୁ ଟିକେ ଶିଖ କେନ୍ତା କଥା ଲାଗସନ୍ କେନ୍ତା ନେହିଁ ତ ମୁଇଁ ବି ଜାଣିଛି ତମର ବହୁତ୍ ଭଲ୍ ବ ଲାଗଶିଁ ତମ ହୋଟେଲ୍ର ଖାନା ପିନା ହେତିଲାଗି ତ ମୁଇଁ ତମନ ଅର୍ଡ଼ର୍ କରସିଁ ତ ହେତିଲାଗି ମୁଇଁ ଯାଇଥିଲି ପରଦିନ ଦୁକାନ୍ ବି ବନ୍ଦ ଥିଲା ତ ମୁଇଁ ଅର୍ଡ଼ର୍ କରେଥିଲି ତମ ପୁଅ କେ କଲ୍ କରିଦେଇଥିଲି ତ ବଲେ ସିଏ ତମ ପୁଅଟା ଆଣିଥିଲେ ତ ସେମାନେ ଟିକେ ସେ ଏନ୍ତା ହିସାବ୍ କଥାବାର୍ତା ଲାଗଲି ତ ମୋତେ ଭଲ୍ ନାଇଁ ଲାଗଲା ତ ମୁଇଁ ଏଟା କଉଁଛି କି ହେଁ ମୋତେ ତ ଅର୍ଡ଼ର୍ କରିବାର୍ ଅଛିଁ ତ ୟାଦେ ତମ ପୁଅକୁ କହିଥିଲି ତ ତପନି ତ ୟାହାଦି ଭଏସ୍ରେ ବି କଥା ହବା ଦିନେ ମୋତେ ବହୁତ୍ ଖରାପ୍ ଲାଗଲା ତ ସେଇଟା ମୁଁ କାହୁଁଛେ ଆପଣଙ୍କୁ ତ ଟିକେ ଠିକ୍ ସେ ସେ ଆପଣଙ୍କ ପୁଅ କୁ ଟିକେ ବୁଝା କେନ୍ତା କାହାରି ସାଙ୍ଗରେ ଲାଗସନ୍ କେନ୍ତା ନେହିଁ ତ ୟାଧେ ମୋତେ ୟା ଦରକାର୍ ଅଛି ତ ମୋତେ ନେବାର୍ ଅଛି ରା ବିରିହିଁବରା ଦରକାର୍ ଅଛି ତ ମୋତେ ଭଲ୍ ସେ ଟିକେ ଗରମ୍ ଗରମ୍ ମିଲବା କେ ବଇଁଲେ ଟିକେ ବନେଇ କରି ଟିକେ ଦିଅନ୍ତୁ ଟିକେ ପାର୍ସଲ୍ କରିଦିଆନ୍ତୁ ମୁଁ ନେବି